ଓଡ଼ିଶା ଏକ କୃଷିପ୍ରାଧାନ୍ୟ ଦେଶ କୃଷି ଏଥିରେ ସବୁ ଲୋକମାନେ କୃଷି ଉପରେ ବହୁତ ନିର୍ଭର କରିଥାନ୍ତି ଏହାକୁ ବଜାୟ ରଖିବା ପାଇଁ ସରକାର କେତେକ ଫାର୍ମାସିଟର୍କ ଖୁଲିଛନ୍ତି ଯାହାକି ଫାର୍ମାସିଟର୍ମାନେ ମାଟିକୁ ମାଟିକୁ ପରୀକ୍ଷା କରି ଦେଖନ୍ତି ଯେ ସେ ମାଟି ଉର୍ବର ଅଛି କି ମରିଯାଇଛି ଯଦି ଉର୍ବର ଅଛି ସେ ଜାଗାରେ କୃଷି ଭଲ ଉତ୍ପନ୍ନ ହେବ ଏବଂ କୃଷିକୁ ବିଭିନ୍ନ ପ୍ରକାର ଟେକ୍ନୋଲୋଜି ସାହାଯ୍ୟ କରିଥାଛି ଯାହାକି ଯାହାକି ଟ୍ରାକ୍ଟର ଯାହାକି ଖୋଳିଆରେ କାମର ବ୍ୟବହାର କରିଥାଏ ଏବଂ ଚାଷ ପାଇଁ ଡ୍ରୋନ୍ ଯାହାକି ପାଣି ସେେଚନ କରିଥାଏ ସାର ପ୍ରୟୋଗ କରିଥାଏ ଆଉ ଏବଂ କେତେ ପ୍ରକାର ଏଇନି ଟେକ୍ନୋଲୋଜି ଯାହାକି ଆମ କୃଷି ପାଇଁ ବହୁତ ସାହାଯ୍ୟ ଏବଂ ସହଯୋଗ କରିଦେଇଥାଏ ଆହୁରି ସରକାର ଏବଂ ଏହା ଉପରେ ବହୁତ ତର୍ଜମା ରଖିକିରି ଏବଂ ନାଳନର୍ଦ୍ଦମା ଖୋଲିଥାନ୍ତି ଯାହାକି ପାଣି ଠିକ୍ ଟାଇମ୍ରେ ବିଲମାଳକୁ ଉପରେ ପହଞ୍ଚିଯାଇଥାଏ ଏବଂ ଆହୁରି ଅନେକ କେତେ ସରକାର ସାହାଯ୍ୟ କରିଥାନ୍ତି ଆମ କୃଷି କୃଷିମାନଙ୍କ ପାଇଁ ଏବଂ ସବୁରୁ ବେଶୀ ସାହାଯ୍ୟ ହୋଇଥାଏ ଯାହାକି ପାଣି ଆମକୁ ବିଲ ମାଳକୁ ଠିକ୍ ସମୟରେ ପହଞ୍ଚିବା ପାଇଁ ନାଳନର୍ଦ୍ଦମା ଖୁଲି ଦେଇଥାଏ ଆଉ ଡ୍ରୋନ୍ ଦ୍ୱାରା ଯାହାକି ବିଲମାଳରେ ରାସାୟନିକ ସାର ଏବଂ ପାଣି କୀଟନାଶକ ଏବଂ ଜଳସେଚନ କରି ରଖିଦେଇଥାନ୍ତି